ବଙ୍ଗାଲରେ ବଙ୍ଗାଳୀ ଭାଷା ତାମିଲନାଡ଼ୁ ତାମିଲ ଭାଷା କର୍ଣ୍ଣାଟକରେ କନ୍ନଡ଼ ଭାଷା ଏବଂ ବିହାରରେ ଭୋଜପୁରୀ ଭାଷା ଏବଂ ଭାରତର ଅନେକ ରାଜ୍ୟରେ କେତେକ ରାଜ୍ୟରେ ହିନ୍ଦୀ ଭାଷାରେ ଲୋକମାନେ କଥାବାର୍ତ୍ତା କରନ୍ତି ଓଡ଼ିଶାରେ ଓଡ଼ିଆ ଭାଷା ଏହିସବୁ ଭାଷା ମଧ୍ୟରେ ମତେ ଓଡ଼ିଆ ଭାଷା କହିବାକୁ ବହୁତ ଭଲ ଲାଗେ ଏବଂ ମୁଁ ଓଡ଼ିଆ ହୋଇଥିବାରୁ ମତେ ବହୁତ ଗର୍ବ ଅନୁଭବ ଲାଗି ମୁଁ ଓଡ଼ିଆ ଭାଷାକୁ ବହୁତ ଭଲ ପାଏ ଏବଂ ଓଡ଼ିଶା ଓଡ଼ିଆ ଭାଷାରେ କଥାବାର୍ତ୍ତା ହେବାରେ ମତେ ବହୁତ ଭଲ ଲାଗେ ସବୁ ଭାଷା ମଧ୍ୟରୁ ଓଡ଼ିଆ ଭାଷା ହେଉଚି ଏକ ଅନ୍ୟତମ ଭାଷା ଯେଉଥିରେକି ଓଡ଼ିଆ ଭାଷାର ଓଡ଼ିଆ ଭାଷା କହିବାରେ ଅନେକ ସ୍ୱସ୍ତି ଲାଭ ମିଲେ

ମୁଁ ଓଡ଼ିଆ ଭାଷାକୁ ବହୁତ ଭଲ ପାଏ ତେଣୁ ମୁଁ ଓଡ଼ିଆ ହୋଇଥିବାରୁ ମତେ ବହୁତ ଗୌରବ ଅନୁଭବ କରିବାକୁ ପଡ଼େ